ହଁ ଆପଣଙ୍କର ଆଧାରକାର୍ଡ଼ କରିବାର ଥିଲା କି ବାପା ବୋଉଙ୍କର ହଁ ହଁ ସେଥିପାଇଁ ଆପଣ ସେଠି ଆଉ କାହାର କରିବାର ଅଛି କି ସେମାନଙ୍କୁ ଆପଣ ଆଣିକି ଆସିପାରିବେ ଆମ ଅଫିସକୁ ସାର୍ ଟିକିଏ ଦେଖନ୍ତୁ ଯଦି ଟାଇମ୍ ହବ ଆମେ କ'ଣ ସେମାନେ ଯଦି ନ କରିବେ ଆମେ କ'ଣ ଆପଣଙ୍କ ପାଇଁ ଏକୁଟିଆ ଯାଇପାରିବୁ କି ଏତେ ବାଟ ହେଲାଣି ତ ଟିକିଏ ଟ୍ରାଏ କରନ୍ତୁ କ'ଣ ସୁବିଧା ଆମେ ଟ୍ରାଏ କରିବୁ ଗୋଟେ ଆପଣ ଟିକିଏ ଟ୍ରାଏ କରିଥିଲେ ଆମର ଆଡ଼େ ଅଫିସ୍ରେ ବହୁତ କାମ ରହୁଛି ତ ଆପଣ ଯଦି ଟିକିଏ ଆସିପାରନ୍ତେ ତ ଭଲ ହେଇଥାନ୍ତା ଆପଣ ଜାଣିଛନ୍ତି କି ଆପଣ ଜାଣିଛନ୍ତି କି ସେଠି ଆଉ କାହାର ହବ ଆଧାରକାର୍ଡ଼ କେତେଜଣ ଅଛନ୍ତି ସେଠି କରିବା ପାଇଁ ହଁ ସେମାନେ ବି ଆସିପାରିବେନି ସେ ତାହେଲେ ଆମ ମେମ୍ବରଙ୍କୁ ଦେଖିବାକୁ ପଡ଼ିବ ସେମାନେ ଯାଇପାରୁଛନ୍ତି ନାହିଁ ତାଙ୍କ ଟାଇମ୍ କେତେବେଳେ ହବ ଆଡ଼େ ତ ବହୁତ କାମ ରହିଯାଉଛି ନା ଆମର ତ ସେଥିପାଇଁ ହଉ ମୁଁ ଯଦି ଟାଇମ୍ ହବ ମୁଁ ସେମାନେ ଯଦି କିଏ ଆମର ଫାଙ୍କା ଥିବେ ତ ମୁଁ ପଠେଇଦେବି ଆପଣଙ୍କ ଘରକୁ ଆପଣ ଆପଣ ସବୁବେଳେ ରହୁଛନ୍ତି କି ଘରେ ନା ଅନ୍ୟ କିଏ ଅଛନ୍ତି ହଉ ଆପଣ ଆମେ ଯେବେ ଯିବୁ ଆପଣଙ୍କ ଘର ପାଖରେ ଆଉ ଯିଏ କରିବେ ଅନ୍ୟମାନେ ତାଙ୍କୁ ଟିକିଏ ମାନେ କହିଦେବେ ଆମେ ଯାଉଥିବୁ ଆଉ ଅନ୍ୟ ଯଦି କିଏ ନ କରିବେ ତ ସେଇ ତ ହେଉଛି କଥା ଆପଣ ଆପଣ ଟିକିଏ ହଉ ରଖୁଛି ଆଉ ଆମେ ଯାଇ ପହଞ୍ଚିବୁ ଆଉ ହଉ ରଖୁଛି